ଦୈନଦିନ ବାର୍ତ୍ତାଳାପରେ ବ୍ୟବହୃତ ଓଡ଼ିଆ ଭାଷା ଗୁଡ଼ା ଭାଷାରେ କିଛି ସାଧାରଣ ଖଣ୍ଡ ବାକ୍ୟ ହେଉଛି ଯେଉଁମାନେ ବୃଥାରେ ସମୟ କାଟନ୍ତି ହରିଙ୍କ କଥା ଶୁଣି ମା ଓ ରୂଢ଼ି ଗୁଡ଼ିକ ହେଉଛି ତଣ୍ଟି କାଟିବା ତିନି ପାଞ୍ଜିରୁ ଯିବା ତିଳକୁ ତାଳ କରିବା ତେଲ ମାରିବା ଦଉଡ଼ି ଦେବା ଦାନାରେ ଧୂଳି ଦେବା ଦେହସୁଆ ହେବା ଧୂଆଁ ବାଣ ମାରିବା ନାକ ଛିଞ୍ଚାଡ଼ିବା